ଓଡ଼ିଶାରେ କୃଷିଜାତ ଦ୍ରବ୍ୟ ପାଇଁ ବହୁତ ଗୁଡ଼ିଏ ବଜାର ପ୍ରମୁଖ ବଜାରମାନ ରହିଛି ଯେମିତିକି ବହୁତ ହାଟ ଗୁଡ଼ିକ ଆଉ ଗ୍ରାମ ପଞ୍ଚାୟତ ବଜାର ବଜାର ଗୁଡ଼ିକ କୃଷକ ବଜାରଗୁଡ଼ିକ ଆମର ଏଠି ଅଛି ପାଖରେ କାଠୁ ହାଟ ଅଛି ବେଲ ମୁୁଠା ହାଟ ଅଛି ସେଇ ଜାଗାରେ କୃଷି ଜାତୀୟ ଦ୍ରବ୍ୟ ବିକା ହୁଏ ଗାଈ ଗୋରୁଠୁ ନେଇେଇ ସବୁ ବିକ୍ରି କରାଯାଇଥାଏ ଘରୋଇ ଆନ୍ତର୍ଜାତୀୟ ହୋଲସେଲ୍ ଖୁଚୁରା ଏମିତି ହିସାବରେ ବଜାର ହୋଇଥାଏ ବଜାର ବାଣିଜ୍ୟ ଚ୍ୟାନେଲ୍ଗୁଡ଼ିକ ମଧ୍ୟ ଆମ ଗଣ ବିଭାଗରେ ବହୁତ ଦେଖାଇଥାଏ ଯେମିତିକି ଡ଼ିଡ଼ି ସିକ୍ସ ସବୁ ବାଣିଜ୍ୟ ଯେମିତି ଘରେ ବସି କୃଷିକୁ ସାହାଯ୍ୟ କରିଥାଏ ସେହିପରି ବାଣିଜ୍ୟ ଚ୍ୟାନେଲ୍ଗୁଡ଼ିକ ଆମର ଓଡ଼ିଶା ସରକାର କିଛି କମ୍ ସୁବିଧା ଦଉ ନାହାନ୍ତି ସବୁ ସୁବିଧା ଦେଉଛନ୍ତି ନାଇଁ ତ ଓଟିଭିରେ କୃଷିମାନଙ୍କ ପାଇଁ କ'ଣ ସୁବିଧା ଅଛି କ'ଣ ସୁବିଧା ନାହିଁ ସବୁ ଜଣାଇକି କରିଥାନ୍ତି ଆଉ ଆମର ବହୁତ ହାଟଗୁଡ଼ିକ ମଧ୍ୟ କୃଷି ଜାାତୀୟ ଯେମିତିକି ପନିପରିବା ରାଶି ବାଜରା ମକା ଏଗୁଡ଼ାକ ସବୁ ବଜାରମାନଙ୍କରେ ପଞ୍ଚାୟତ ଏଇ ଯେଉଁ ଗାଁ ଗାଁକୁ ନେଇକିରି ପଞ୍ଚାୟତ ବଜାରଗୁଡ଼ିକ ମଧ୍ୟ ବସିଥାଏ